ଆମ ବଗିଚାର ରକ୍ଷଣା ବେକ୍ଷଣ ସମୟ ଆମକୁ ସକାଳେ ବା ସନ୍ଧ୍ୟାବେଳେ ମିଳିଥାଏ ଯେଉଁ ସମୟରେ କି ଅଧିକ ମାତ୍ରାରେ ପୋକ ମାଛି ମଶାମାନେ ଉଡ଼ି ବୁଲନ୍ତି ଯାହାକି ଆମକୁ କାମୁଡ଼ି ପକାନ୍ତି ବହୁତ କଷ୍ଟ ହୁଏ ହେଲେ ବି ଆମ ବଗିଚାର ଗଛ ଗୁଡ଼ିକୁ ରକ୍ଷଣା ବେକ୍ଷଣ କରିବା ପାଇଁ ଆମକୁ ପଡ଼ିବ ନିହାତି ଏଣୁ ଆଉ ବି କଷ୍ଟ ଲାଗିଥାଏ କଣ ନା ଯେତିକିବେଳେ ଯେଉଁ ଗଛ ଗୁଡ଼ିକ ସବୁ ହୃଷ୍ଟ ପୃଷ୍ଠ ହୋଇକି ବଢ଼ିଯାନ୍ତି ସେହି ସମୟରେ ପୋକମାନେ ଲାଗିକି ଗଛକୁ କାଟିକି ନଷ୍ଟ କରିଦିଅନ୍ତି ତା ତାକୁ ମଧ୍ୟ ବହୁତ ଆମକୁ ମଧ୍ୟ ବହୁତ ସେଥିପାଇଁ କଷ୍ଟ ଲାଗିଥାଏ